ହ୍ୟାଲୋ ମୁଁ ଭୂମିକା ବେପାରୀ କହୁଥିଲି ଆପଣ ଜୋମାଟୋରୁ କହୁଛନ୍ତି କି ଆପଣ ଯଦି ଜମାଟୋର ମ୍ୟାନେଜର୍ କହୁଛନ୍ତି ତାହେଲେ ମୁଁ କିଛି ଅର୍ଡ଼ର ଦେଇଥିଲି ଯେମିତିକି ପନିର୍ ଛତୁ ଚିକେନ୍ ଆମ ପାର୍ଟି ପାଇଁ ଅର୍ଡ଼ର ଦେଇଥିଲି ଷୋହଳ ତାରିଖ ଦିନ ଯଦି ଆପଣ ଦେଇପାରିବେ ତାହେଲେ ଦେଇଯିବେ ନହେଲେ ମୋ ଫୋନ୍ ପେ'ରେ ପେମେଣ୍ଟଟା ଟିକେ କରିଦେବେ କାହିଁକିନା ମୁଁ ଅଲଗା କେଉଁଠୁ ଅର୍ଡ଼ର ଦେଇଦେବି ଯଦି ନ ଦେଇପାରିବେ ଟିକେ ଜଲ୍ଦି ପେମେଣ୍ଟଟା କରିଦିଅନ୍ତୁ ମୋର ଭାଇର ବର୍ଥଡ଼େ ଅଛି ଷୋହଳ ତାରିଖ ଦିନ ଟିକେ ଦୟାକରି ଯାହା କରିବେ ଭଲ ଭାବରେ ଟିକେ କରିବାକୁ ଚେଷ୍ଟା କରନ୍ତୁ ନହେଲେ ଅଧିକ ଅସୁବିଧା ହେଇଯାଇପାରେ ସେମିତି ବିଷୟରେ ଆପଣ ଜାଣିଛନ୍ତି କ'ଣ ହେଇପାରେ ଟିକେ ଧୀରେ ସୁସ୍ଥେ ବୁଝିକି କୁହନ୍ତୁ ଆଉ ମୋତେ ଜଲ୍ଦି ଖବର କରନ୍ତୁ ପେମେଣ୍ଟ ଦେବେ ନା ଜିନିଷ ମୋର ଦେଇଯିବେ